ହଁ ମୁ ଦିଚାରିଥର ଦିନକୁ ପେପର ପଢ଼େ ଆଉ ପୁଣି ଶୁଣେ ଯେଉଁ ଟିଭିରେ ଯେଉଁ ଆସେ ଯେଉଁ ସମାଚାର ଫମାଚାର ଲାଗେ ନା ସେ ଶୁଣେ ହଁ ରାଜନିତିକ ତ ସବୁବେଳେ ଆଉ ଟିଭିରେ ହେଉ କି ପେପରରେ ହେଉ କିଏ କାହାକୁ ମାରିଲା କିଏ କାହାକୁ ହାଣିଲା କିଏ କାହାଠୁ ମାରି ନେଇଗଲା ନେତା ମେତା ୟାଙ୍କ ମାନଙ୍କର ତ ସବୁବେଳେ ତ ମାନେ ପେପର ତ ସବୁବେଳେ ପାଇଁ ଫୁଲ ଥାଏ ଏଇ ରାଜନିତିକ ଯୋଗୁଁ ଆଉ କ୍ରୀଡ଼ା କ୍ରୀଡ଼ା ତ ବର୍ଷ ସାରା ଲାଗିଛି ଆଉ ଏଇ କେତେବେଳେ କ୍ରିକେଟ କେତେବେଳେ ଫୁଟବଲ କେତେବେଳେ ହକି ଏଇ ସବୁ କ୍ରିକେଟ ଲାଗିଛି ଆଉ ମନୋରଞ୍ଜନ କଥା କଣ କହିବି ମନୋରଞ୍ଜନ ତ ଛୋଟ ଛୁଆମାନଙ୍କୁ ତ ଦରକାର ଆଉ ମନୋରଞ୍ଜନ ନ ହେଲେ ସେ ଛୋଟ ଛୁଆମାନଙ୍କର ତ ମାନେ ଯେଉଁ ଏ ଯେଉଁ କହନ୍ତିନି କି ଖୁସି ମଜା ବି କରିପାରୁନାହାନ୍ତି ଆଗେ ମନୋରଞ୍ଜନ ଦରକାର ଆଉ ଯେତେବେଳେ ପେପର ପଢ଼ିବା ପାଇଁ ଇଚ୍ଛା ହୁଏ ଥରେ ଦୁଇ ଥର ପଢ଼େ ଆଉ ଯେତେଥର ଯଦି ନ ପଢ଼ିପାରେ ତ ଏକାଥରେ ମଗେଇଦିଏ ସାପ୍ତାହିକି ସାପ୍ତାହିକି ପଢ଼ିବା ପାଇଁ ଭଲ ଲାଗେ ଏକାଥରେ ସପ୍ତାହକ ଖବର ଜାଣିବାରେ ଆଉ ମନୋରଞ୍ଜନ କଥା କଣ କହିବି ଆଉ ରବିବାରିଆ ପେପରଟା ପଢ଼ିବାକୁ ଭଲ ଲାଗେ କାରଣ କେବଳ ସେଇ ଗୋଟିଏ ହିଁ ପେପର ଯିଏ ମନୋରଞ୍ଜନ କରିବା ପାଇଁ ସେ ରବିବାରିଆ ହିଁ ପେପର ଆଉ ତ ମଝିରେ କେଉଁଠି ମନୋରଞ୍ଜନ ନ ଥାଏ ପେପରରେ ଆଉ